ବୃହତ ଚାଷୀ ବୃହତ ଚାଷୀ ଆଉ କ୍ଷୁଦ୍ର ଚାଷୀ ମାନେ ଯେଉଁମାନେ ଯେଉଁମାନଙ୍କର ଅଧିକ ଚାଷ ସେମାନଙ୍କୁ ବୃହତ ଚାଷୀ କୃଷି ଚାଷୀ କୁହାଯାଏ ଯେଉଁମାନଙ୍କର ଟିକେ କମ୍ ବିଲ କମ୍ ଚାଷ କରିଥାନ୍ତି ସେମାନଙ୍କୁ କ୍ଷୁଦ୍ର ଚାଷୀ କୁହାଯାଏ ବୃହତ ଏକ ଯେ ଚାଷୀ ଯେ କ'ଣ ହେଲା ସେମାନଙ୍କର ବହୁତ ବିଲ ସେମାନେ ଧରାଯାଉ ଏକର ଏକର କୋବି କି ଆଳୁ କି ବିଲାତି ଏମିତି ଲଗାଇଥିବେ ସେମାନେ ଏତେ ପରିମାଣରେ ପାରିବା ବାହାରିବ ଯେ ସିଏ ତ ଆଉ ହାଟରେ ନେଇକି ବିକ୍ରୀ କରିପାରିବେନି କି ଗାଁ ଗହଳିରେ ନେଇକି ବିକ୍ରୀ କରିପାରିବେନି ସେମାନଙ୍କ ପାଖରୁ ସବୁ ଗୋଦାମ ବାଲା ଗାଡ଼ି ଗାଡ଼ି ମାଲ୍ ନିଅନ୍ତି ସେଇ ହିସାବରେ ସେମାନେ ଯେତେବେଳେ ବି ମାଲ୍ ଛାଡ଼ିଲେ ବୋଇତାଳୁ କି ଭେଣ୍ଡି କି କଖାରୁ ଯାହା ଯାହା ଚାଷ କରିଥିବେ ପିଆଜ ଏମିତି ଚାଷ କରିଥିବେ ସେମାନେ ଗାଡ଼ି ଗାଡ଼ି ମାଲ୍ ଛାଡ଼ନ୍ତି ଯେଉଁ ହାରରେ ବିକ୍ରୀ କରନ୍ତି ସେଇ ହାରରେ ବି ବିଲରେ ପଇସା ଖର୍ଚ୍ଚ ହୁଏ ସେଇ ହିସାବରେ ସେମାନେ ଉପକୃତ ହୁଅନ୍ତି ଆଉ ଯେଉଁମାନେ କ୍ଷୁଦ୍ର ଚାଷୀ ସେମାନେ ଅଳ୍ପ ବିଲ ଲଗାଇଥାନ୍ତି ଧରାଯାଉ ବୃହତ ଚାଷୀ ଯଦି ପାଞ୍ଚ ପାଞ୍ଚ ଏକର ଲଗାଇଛି କ୍ଷୁଦ୍ର ଚାଷୀ ଜଣେ ଦଶ ଗୁଣ୍ଠ ଲଗାଇଛି ତା ର ଆଉ ଗାଡ଼ି ଗାଡ଼ି ମାଲ୍ ବାହାରିବକି ତାର ଅଳ୍ପ ବାହାରିଲା ତା ପରେ ସିଏ ସେଇ ଅଳ୍ପ ବାହାରିଲା ସେଇ ଅଳ୍ପ ଟାକୁ ସିଏ କେଉଁଦିନ ଗାଁ ଗାଉଁଲି ଲୋକ କିଏ ବେପାରୀକୁ ଯାଉଥାନ୍ତି ସେମାନଙ୍କୁ ଦେଇଦିଅନ୍ତି କିମ୍ବା କେଉଁଦିନ ଫାଙ୍କ ଥାଏ ବିଲରେ କାମ ନଥାଏ ସେଦିନ ସେଦିନ ସିଏ ହାଟକୁ ନିଜେ ନେଇଯାନ୍ତି କି ଗାଁ ଗାଉଁଲି ନିଜେ ନେଇ ବିକ୍ରୀ କରି ଆଣନ୍ତି ଆଉ ଜଣେ ବୃହତ ଚାଷୀ ର ଯଦି ପାଞ୍ଚ ଟନ ବାହାରିଲା ଆଉ ଜଣେ କ୍ଷୁଦ୍ର ଚାଷୀର କୁଇଣ୍ଟାଲ କି ଦୁଇ କୁଇଣ୍ଟାଲ ବାହାରୁଥିବ ଆଉ ତାଙ୍କ ବୃହତ ଚାଷରେ ସିଏ ତାଙ୍କର ଯେମିତି ଆୟ ଯେମିତି ବ୍ୟୟ ସେମିତି ସିଏ ଯେମିତି ଯେଉଁ ହାରରେ ବିଲରେ ଖର୍ଚ୍ଚ କରୁଥିବେ ତା ଠୁ ସ ଦଶ ଗୁଣରେ ସିଏ ପାଉଥିବେ ଦେଖ ତାପରେ କଥାରେ ନାହିଁ ନା ଚାଷୀ ହୁଡ଼ିଲେ ବରଷେ ଜଣେ ବେପାରୀ ଯଦି ଏ ଏ ସପ୍ତାହ ବେପାର ମାଲ୍ କିଣିକି ପରିବା କିଣିକି ବିକ୍ରୀଚି ଲସ ହେଇଛି ସିଏ ଆର ପାଳିକି ପୁଣି ବିକିବ ତାର ଲାଭ ହବ କିନ୍ତୁ ଚାଷୀ କ'ଣ ଯଦି ପାଇଛି ପାଞ୍ଚ ଗୁଣରେ ପାଇବ ଯଦି ନ ପାଇଛି ବର୍ଷେ ପର୍ଯ୍ୟନ୍ତ ତାକୁ ଅପେକ୍ଷା କରିବ ଜଣେ ଧାନ ଚାଷୀ ଯଦି ମରୁଡ଼ି କରିଦେଲା ତାକୁ ବର୍ଷେ ଅପେକ୍ଷା କରିବାକୁ ପଡ଼ୁଛିନା କିନ୍ତୁ ଜଣେ ପରିବା ଚାଷୀକୁ ଛଅ ମାସ ଅପେକ୍ଷା କରିବାକୁ ପଡ଼ୁଛି ଆଉ ଏଇ ଭଳି ଚାଷ ହୁଏ ଆଉ